ହଁ ଆଜ୍ଞା କୁହନ୍ତୁ ଆଜ୍ଞା

ହଁ ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା କେତେବେଳେ ଗଲେ ହେବ ଆପଣଙ୍କ ଟାଇମ୍ଟା କୁହନ୍ତୁ ଆପଣଙ୍କ ଟାଇମ୍ ଫ୍ରି ଟାଇମ୍ ଦେଖିକି କୁହନ୍ତୁ ମୁଁ ଯାଇକି ମୋର ଦେଖିବି କ'ଣ କ'ଣ

ହଁ ଅଲଗା କଲର୍ ହଁ ଆଜ୍ଞା

ହଉ ଠିକ୍ ଅଛି ମୁଁ ଯିବି ଲେବର୍ ନେଇକି ଯାଇକି ଦେଖିବି କ'ଣ କ'ଣ ଲାଗିବ କ'ଣ ସବୁ ଦେଖିକି ତା ସାଙ୍ଗେ କଲର୍ ହଁ କଲର୍ ଲାଗିବ ତାପରେ ଟାଇଲ୍ କାଠ ହଁ ପ୍ଲାଇ ପ୍ଲାଇ ଫ୍ଲାଇ ସବୁ ନେଇକି ଯାଇକି ମାପ ଚୁପ କରିବି କଲାପରେ କେତେ ପ୍ଲାଇ ଲାଗିବ କ'ଣ କରିବ କେତେ ମିଟର୍ ମାନେ କେତେ ଫୁଟ୍ କ'ଣ ସେଇ ଫୁଟ ହିସାବରେ ଆମର ସେ ମାପ ଚୁପ କଲାପରେ କେତେ ପ୍ଲାଇ କେତେ ଫୁଟ୍ ଲାଗିବ ସେଇଗୁଡ଼ା ଦେଖିଲା ପରେ ମୁଁ ନେଇକି ଦେଖିକି ଯିବି ଯାଇକି ସବୁ ମାପ ଚୁପ କରିବି ତାପରେ କାଟ କୁଟୁ କରିକି ୟେ କରିବି ଆଉ ଦେଖିବା ଆଉ ହଁ ଆଜ୍ଞା

ହୁଁ ହୁଁ ହଉ ହଁ

ଆଜ୍ଞା

ଆଜ୍ଞା ଆଜ୍ଞା ହଉ ହଁ କେତେ ମାନେ ଖାଲି ଗୋଟେ ଝରକା ନା ଆଉ କ'ଣ ବନେଇବାର ଅଛି ଆପଣଙ୍କର ରୋଷେଇଘରେ ଖାଲି ଝରକା ହଁ ହଁ

ହଉ ସେ ଯାହା ହେଉ ନେଇକି ଯିବି ଜିନିଷ

ହଁ ହେଲ୍ପର୍ ନ ନେଲେ ତ ହେବନି ନା ସେ ମାପ ଚୁପ ମୁଁ କରିବି ସେ କଟାକଟି କରିବ ପ୍ଲାଇ ବାଡ଼େଇବ ବାଡ଼ାବାଡ଼ି କରି କଣ୍ଟା ଫଣ୍ଟା ସବୁ ବାଡ଼େଇବ ବାଡ଼େଇଲା ପରେ ଯାଇଁକି ଜଣାପଡ଼ିବ ସେମତିରେ ଲେବର୍ ନନେଲେ ହେବନି ନା ମୁଁ ତ ଏକୁଟିଆ ପାରିବିନି ଲେବର୍ ନେବାକୁ ପଡ଼ିବ ଲେବର୍ ନେଇକିରି ସେଠାରେ ମୁଁ ମାପିଦେବି ସିଏ ତାର କରିକି କାମଟା ଇଏ କରିବ ଆଉ କ'ଣ କ'ଣ ଥିବ ଆପଣ ଛୋଟୋ ଛୋଟୋ କ'ଣ କାମ କହିବେ ଆଉ ଲେବର୍ ଚାର୍ଜ ହଁ ଆଚ୍ଛା ହଉ ହଉ ଠିକ୍ ଅଛି ମୁଁ ସେଇ ଚାରିଟା ସାଢ଼େ ଚାରିଟା ପାଞ୍ଚଟା ଭିତରେ ଯାଇକି ପହଞ୍ଚୁଛି ଆଉ ହେଲା ସାଢ଼େ ଚାରିଟା ପାଞ୍ଚଟା ମିନିମମ୍ ପାଞ୍ଚଟା ଟାଇମ୍ ଧରି ଦିଅନ୍ତୁ ହେଲା ହଉ ଆଜ୍ଞା ଠିକ୍ ଅଛି ମୁଁ ଯାଇକି ପହଞ୍ଚୁଛି ହେଲା ହଉ